ମୁଁ ଗୋଟିଏ ବଜାରରୁ ପାଞ୍ଚ ଦିନ ତଳେ ବାଜାଜ କମ୍ପାନୀର ପାଞ୍ଚ ହଜାର ଟଙ୍କା ଦେଇ ଗୋଟିଏ ଆଇରନ କିଣିଥିଲି ମୁଁ ତାକୁ ଭାବୁଥିଲି ସେ ବହୁତ ଭଲ ଦେଖିଲା ବେଳକୁ ସେ କିଛିବି କାମ କରୁନାହିଁ ଆଇରନ କଲା ମାତ୍ରେ ଶାଢ଼ୀଟାରେ ଲାଗିଯାଉଛି ସଦାବେଳେ ଏତେ ଶୀଘ୍ର ଗରମ ହୋଇଯାଉଛି ମାନେ ସେ ଲୁଗାରେ ଆଇରନଟାକୁ ରଖୁ ରଖୁ ଲୁଗାଟା ପୋଡ଼ି ଯାଉଛି ମାନେ ବହୁତ ହଇରାଣ ହେବାକୁ ପଡ଼ୁଛି ତା'ର ସୁଇଚ ସବୁ ତାକୁ ସ୍ଳୋ କରିବାର ନା ବଢ଼େଇବାର ତା'ର କୌଣସି ସୁଇଚ ବି ଠିକସେ କାମ ବି କରୁନାହିଁ ମାନେ ଏତେ ହଇରାଣ ହେବାକୁ ପଡ଼ିଲା ମୁଁ ଭାବି ନଥିଲି କେବେ ଏ ବାଜାଜ କମ୍ପାନୀର ଆଇରନ କିଣି ମୋତେ ଏତେ ହଇରାଣ ହେବାକୁ ପଡ଼ିବ ମୋତେ ବହୁତ ଦୁଃଖ ଲାଗୁଛି ଏତେ ଟଙ୍କା ଦେଇ ଆଇରନ କିଣିବୁ କିନ୍ତୁ ବହୁତ ମାନେ କଷ୍ଟ ଲାଗୁଛି ସେ'ଟା କିଛି କାମକୁ ନୁହେଁ